ହ୍ୟାଲୋ ମିନତି ପରିବା ବାଲା କହୁଛ କି ଭଉଣୀ ବାହାଘର ଅଛି ଛଅ ତାରିଖରେ ତ ଆଉ ପରିବା ନେବାର ଅଛି କେତେ କଣ ରେଟ୍ ସବୁ ସବୁ ପରିବା ଅଛି ତ କ'ଣ ପରିବା ସବୁ ଅଛି କେତେ କ'ଣ ରେଟ୍ ସବୁ

ଆଳୁ କିଲୋ କେତେ ଅଛି ବାଇଗଣ କିଲୋ ପୋଟଳ କିଲୋ ଝୁଡ଼ୁଙ୍ଗ କଲରା ଆଉ କେଉଁ ଫ୍ରେସ୍ ପରିବା ତୁମ ପାଖରେ ଅଛି ତ ବାସି ଫାସି କିଛି ଦେବନାହିଁ ଟି ଛଅ ତାରିଖକୁ ମୋ'ର ବାଇଗଣ ଦଶ କିଲୋ ଦରକାରେ ଆଳୁ ପନ୍ଦର କିଲୋ ପୋଟଳ ଦରକାର ପାଞ୍ଚ କିଲୋ ଝୁଡ଼ୁଙ୍ଗ ଦରକାରେ ପାଞ୍ଚ କିଲୋ ଆଉ ଖମ୍ଭ ଆଳୁ ଦରକାର ପାଞ୍ଚ କିଲୋ ଆମ୍ବ କୋଡ଼ିଏ କିଲୋ କଖାରୁ ଅଛି କି ନାହିଁ ଯେ କଣ କହିଲେ ଆଉ

କେତେ ସବୁ ପରିବା ନେବି କ'ଣ କ'ଣ ଡିସ୍କାଉଣ୍ଟ ଫିସ୍କାଉଣ୍ଟ କିଛି ନାହିଁ

ଲୋକ ଦେବାକୁ ଆସିବେ ନା ମୋତେ ଯିବାକୁ ପଡ଼ିବ ପାଞ୍ଚ ତାରିଖ ଦିନ ଗଲେ ସବୁ ପରିବା ଥିବ ଟି ହୁଁ ଆଉ ଆଉ ତାହେଲେ ମୁଁ ଛଅ ତାରିଖ ଦିନ ସକାଳେ ଯାଇକି ଆଣିବି ସବୁ କରି ଦେଇଥିବେ ସବୁ ପ୍ୟାକିଙ୍ଗ୍ କରିକି ହିସାବ ବି କରି ଦେଇଥିବେ ପଇସା ଦେଇକି ସବୁ ପରିବା ଗୁଡ଼ାକ ନେଇକି ଆସିବି ହେଉ ଠିକ୍ ଅଛି ରଖୁଛି